ମୁଁ ଆମ ସ୍କୁଲରେ ତ ବହୁତ ଆମ ସ୍କୁଲରେ ଖାଲି ପାଠପଢ଼ା ନୁହେଁ ପଢ଼ା ସହିତ ସାଠ ବି ଦରକାର ନା ତ ଆମ ସ୍କୁଲରେ ତାହା ସାଙ୍ଗରେ ଡ୍ରଇଂ ବି ହୁଏ ଖେଳ ବି ହୁଏ ବହୁତ କିଛି ହୁଏ ଆଉ ମୁଁ ସବୁ ଖେଳରେ ବି ଭାଗ ନିଏ ସବୁ ସ୍କୁଲରେ ଯେତେବେଳେ ବି ପାଠପଢ଼ା ବି ହୁଏ ତା'ସାଙ୍ଗରେ ଖେଳ ବି ରହିଲେ ଛୁଆଙ୍କ ମାଇଣ୍ଡ ବି ସେଥିରେ ମାଇଣ୍ଡ ଫ୍ରେସ୍ ହେଇଯାଏ ଆମକୁ ତ ଖାଲି ପାଠ ପଢ଼ିଲେ ମନେ ପାଠଟା ହିଁ ତ ଦରକାର ନା ଜୀବନ ସେଟା ତ କିଛି ନୁହେଁ ନା ତା'ମାନେ ତ ନୁହେଁ ନା ପାଠ ସାଙ୍ଗରେ ସାଠ ବି ଦରକାର ହୁଏ ତ ଆମ ସ୍କୁଲରେ ବି ବହୁତ ଖେଳ ବି ହୁଏ ଆମ ସ୍କୁଲରେ ଶହେ ମିଟର ଦୌଡ଼ ହେଇଥିଲା ଲମ୍ବ ଡିଆଁ ହେଇଥିଲା ଆଉ ଛୋଟବେଳେ ଆମେ ବାଇଗଣ ବାଇଗଣ ଦୌଡ଼ ଖେ ବାଇଗଣ ଦୌଡ଼ କରିଥିଲେ ମ୍ୟୁଜିକ୍ ଚେୟାର୍ ଖେଳିଛୁ ବହୁତ ମଜା ଲାଗେ ସାଙ୍ଗମାନଙ୍କ ସହ ମିଶିକି ଖେଳିବା ପାଇଁ ବହୁତ ମଜା ଲାଗେ ଆଉ ସେହି ମଜା ତ ଘରେ ମିଳିବନି ନା ତ ସ୍କୁଲରେ ସ୍କୁଲରେ ଯେତେବେଳେ ସାଙ୍ଗମାନଙ୍କ ସହ ମିଶିକି ଆମେ କୌଣସି ଖେଳ ଖେଳୁ ବହୁତ ଖୁସି ଲାଗେ ବହୁତ ମଜା ଆସିଯାଏ ତ ଘର କଥା ସେତେବେଳେ ବି ମନେ ପଡ଼େନି ନା ତ ଆମେ ସ୍କୁଲରେ ରହିଯାଉ ଆଉ ମୁଁ ବି ବହୁତ ଖେଳରେ ଭାଗ ନେଇଛି କିଛି କିଛି ଖେଳରେ ପ୍ରାଇଜ୍ ବି ପାଇଛି ଯେମିତି କି ଆମେ ଖେଳିଚୁ ମ୍ୟୁଜିକ୍ ଚେୟାର୍ ଜିଲାପି ରେସିଂ ତାରରେ ବାନ୍ଧି ଦେଇଥିବେ ଜିଲାପି ହଉ କି କୌଣସି ମିଠା ହଉ ତାକୁ ଆମେ ଡେଇଁକି ଧରିବା ବା ଖାଇବା ସେସବୁ ଖେଳ ଖେଳିଛେ ହାତ ବାନ୍ଧି ଦେଇଥିବେ ପଛରେ ଆମେ ଯେମିତି ବାଇଗଣ ବାଇଗଣକୁ ବାଲ୍ଟିରେ ପକାଇ ଦେଇଥିବେ ତାକୁ ଆମେ ଧରିବା ମାନେ ହାତ ବାନ୍ଧି ଦେଇଥିବେ ମୁହଁ ଲଗାଇକି ଆମେ କେମିତି ବାଇଗଣକୁ ଧରିକି ନେଇକି ଯିବା ସେସବୁ ଖେଳିଛେ ସେ ସବୁ ଖେଳ ଗୋଟେ ଅନୁଭୂତି ଆମର ସେସବୁ କେବେ ଭୁଲି ହୁଏନି ସାଙ୍ଗମାନଙ୍କ ସହ ଖେଳିବାର ଯେତେ ବି ୟେ ହେଲେ ସେସବୁ ମଜା ଲାଗେ ହଁ ମୁଁ ତ ଭାଗ ନେଇଛି ବହୁତ କିଛି ବହୁତ କିଛି ଭାଗ ନେଇଛି ଏସବୁର ଆଉ ମୋତେ ବହୁତ ଖୁସି ଲାଗେ ଏସବୁ ଖେଳିବା ପାଇଁ ଆଉ ପାଠ ପାଠପଢ଼ା ବି ହୁଏ ଆମ ସ୍କୁଲରେ ପାଠ ଖେଳ ବେଳେ ଖେଳ ହୁଏ ପାଠ ବେଳେ ପାଠ ପଢ଼ା ଚାଲିଥାଏ ଆମର ପାଠ ବେଳେ ବି ଆମ ସାର୍ ବହୁତ ଷ୍ଟ୍ରିକ୍ଟ ଖେଳ ବେଳେ କିନ୍ତୁ ବହୁତ ମିକ୍ସିଂ ହେଇଯାଆନ୍ତି ଆମ ମୁଁ ଜିଲ୍ଲା ସ୍କୁଲରେ ପାଠ ପଢ଼ୁଥିଲି ସେଠି ସାର୍ ମାନେ ଯେମିତି ପାଠ ଉପରେ ସିରିୟସ୍ ଥାଏ ପାଠ ପଢ଼ା ଉପରେ ସେମିତି ଖେଳ ଖେଲିଲା ବେଳେ ସାର୍ ଆମ ସହ ବହୁତ ମିଶିଯାଆନ୍ତି ମିକ୍ସିଂ ହେଇଯାଆନ୍ତି ସେଥିପାଇଁ ଆମକୁ ଖେଳକୁ ବହୁତ ଖୁସି ଲାଗେ ଖେଳିବା ପାଇଁ ବହୁତ ଆଗ୍ରହ ଲାଗେ ପାଠ ପଢ଼ି ସାରିଲା ପରେ ସବୁ ଛୁଆ ଖାଲି ଆମେ ନୁହେଁ ସମସ୍ତେ ମୋର ସବୁ ସାଙ୍ଗସାଥୀ ମାନଙ୍କ ସହ ଆମେ ବି ବହୁତ ମଜା ଲାଗେ ଖେଳିବା ପାଇଁ ଆମେ ଯେତେବେଳେ ପାଠ ପଢ଼ି ସାରୁ ବେଲ୍ ବାଜିବ ଯେତେବେଳେ ଖେଳ ପାଇଁ ବେଲ୍ ବାଜେ ଆମେ ବହୁତ ଖୁସି ହେଇକି ଚାଲିଯାଉ ପାଠ ସେତିକି ରଖିକି ଖେଳିବା ପାଇଁ ଆମେ ଚାଲିଯାଉ ସେସବୁ ମଜା ଲାଗେ ତ ଛୁଆବେଳେ କଥା ସ୍କୁଲ ବେଳେ ଲାଇଫ୍ଟା କେହି କେବେ ଭୁଲି ପାରିବେନି ସେଥିପାଇଁ ଆମେ ବହୁତ ମଜା ଆସେ ଖେଳ ଖେଳିବା ପାଇଁ ସମସ୍ତଙ୍କୁ ବି ଆଉ ମୁଁ ବି ମୁଁ ବି ପାଇଛି ମୁଁ ମ୍ୟୁଜିକ୍ ଚେୟାର୍ରେ ପାଇଥିଲି ଆଉ ଡ୍ରଇଂ କମ୍ପିଟିସନ୍ ଏସବୁରେ ପୁରସ୍କାର ପାଇଥିଲି